ରାଜୁ ବାବୁ ମୁଁ କିଏ କହୁଛି ଜାଣିଛ ସିଲୁ କହୁଥିଲି ହଳଧରପୁରୁ ଚିହ୍ନି ପାରିଲ ହଁ ହଁ ହଁ ଆରେ କ'ଣ କରିଆ କହିଲେ ଆମେ ଭୁବନେଶ୍ୱର ଟିକେ ଯାଇଥାନ୍ତି ଆମ ବାପା ମାଆ ସମସ୍ତେ ଆମେ ଯାଇଥାନ୍ତୁ ସିଏ ଆମର ଜଣଙ୍କର ବନ୍ଧୁବାନ୍ଧବ ସିଧା ରିଲେଟିଭ୍ ଅଛନ୍ତି ଜଣେ ତାଙ୍କର ମ୍ୟାରେଜ୍ ଅଛି ଆଉ ଆମେ ସମସ୍ତେ ଯାଇଥାନ୍ତୁ କେଉଁ ଦିନ ଏ ଏଗାର ତାରିଖ ଦିନ ଆଉ ଏଗାର ତାରିଖ କ ନା କଲ୍ କହୁଛ ନାଇଁ ତ ଆସିବ ଠିକ୍ ସମୟରେ ତ କେତେବେଳେ ଟାଇମ୍ ଟାଇମ୍ ସେ ସକାଳ ନଅଟା ଭିତରେ ପଳାଇଆସିଲେ ଭଲ ହବ ଆଉ ହଁ ହଁ ମୁଁ ମୁଁ ମୁଁ ଯିବି ବାପା ଯିବେ ବୋଉ ଯିବ ମାଆ ଭାଇ ସମସ୍ତେ ଯିବେ ଆଉ ତାଙ୍କ ବାହାଘର ଭୋଜି ଆଉ ସେ ଆମେ ଆସିବା ଆସିବା ଯାଇକିରି ସେଇ ବାଜି ଯିବ ଦଶଟା ଏଗାରଟା ଫେରିବା ଆଉ ହୁଁ ହଁ ରାତି ଆଉ କି ରାତି ହବ ହଁ ହଁ ନା ଭୁବନେଶ୍ୱର ସେ ଯେଉଁ ରୂପାଲି ନୁହଁ ରୂପାଲୀ ଭିତରକୁ ରୂପାଲୀ ଭିତରକୁ ହଁ ସେଇ ଆମ ଯିବୁ ଛଅ ସାତ ଜଣ ଯିବୁ ଆଉ ହଁ ହେଲେ ହେଇଯିବ ହଉ ଆଉ କ'ଣ କେତେ ଟଙ୍କା ନେବେ ରହିବାକୁ ଗଲେ ଚାରି ହଜାର ଟଙ୍କା ହେ ନା ମ ଚାରି ହଜାର ଟଙ୍କା ଏତେ ଟଙ୍କା କ'ଣ ଆଉ ଟିକେ କ'ଣ କୁହ କରନ୍ତୁ ଆ ନା ଶହେ ଦୁଇଶହ କ'ଣ କାଟିବ ଯଦି କରିବେ ଭଲ ଲାଗିବ ଶହେ ଦୁଇଶହ କ'ଣ ଆଉ ଯିବେ ଆମ ସାଙ୍ଗରେ ଖାଇବେ ପିଇବେ ଆସିବେ ତ ବାଇଶିଶହ ଟଙ୍କା ଏମିତି ନଉଛନ୍ତି ତୁମେ ରହିବବି ରାତିରେ ଆଉ ଦେଲେ ପାଞ୍ଚଶହ ନବ ଆଉ ହଁ ତ ମୁଁ ଜାଣିଲି ଯେ ରିଟର୍ନ ଆସିଲେ ତୁମର ଲୋକ ଭଡ଼ା ମିଳିଯାଏ ଆଉ ଆମେ ଆସିବୁ ସେ ପଚିଶିଶହ ଟଙ୍କା କର ହଁ ପଚିଶିଶହ ଟଙ୍କା କର ଆଉ ଅଧିକା ନା ମ ପଚିଶ କର ଏତେ ପଇସା ଆଉ ଆମେ ଯିବୁ ପର ଭୋଜିରେ ଯିବୁ ଆଉ ଏଗୁଡ଼ା ବନ୍ଧୁବାନ୍ଧବ କଥା ଆଉ ପଚିଶିଶହ କର ଲାଷ୍ଟ ସତେଇଶିଶହ ହଉ ହଉ ହେଲା ଆଉ ସତେଇଶିଶହ ଆଉ ଆଉ ସେଇ ଏଗାର ଦିନ ଏଗାର ତାରିଖ ଦିନ ଆସି ପହଞ୍ଚିବ ନଅଟା ଖଣ୍ଡେ ବେଳେ ହଉ ରହିଲି ଆଜ୍ଞା